ଆମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ମାନ ଯାହା କଲେ ବି ବିକଶିତ ଧୀରେ ଧୀରେ ହୋଇ ହେଇଯାଉଚି ଉନ୍ନତି ମଧ୍ୟ ଘଟୁଛି କିନ୍ତୁ ଆମକୁ ଆହୁରି ପରିବର୍ତ୍ତନ କରିବା ଦରକାର ଆମ ଯେପରିକି ଡକ୍ଟର ଡାକ୍ତରଖାନାରେ କହୁ ଅଧିକାଂଶ ରୋଗୀ ରହିବା ପାଇଁ ଆମର ବେଡ଼ ମଧ୍ୟ ନାହିଁ ବେଡ଼ର ମଧ୍ୟ ସୁବିଧା କରିବା ଦରକାର ଆଉ ଡକ୍ଟର ମଧ୍ୟ ଡକ୍ଟର ମଧ୍ୟ ଛୁଟିରେ ରହିଯାଉଛନ୍ତି ଡକ୍ଟର ଗୋଟେ କି ଦୁଇଟା ଥିବେ ସେଇ ଡକ୍ଟର ମଧ୍ୟ ଅନେକ ଡକ୍ଟର ମଧ୍ୟ ଉପଲବ୍ଧ କରିବା ଦରକାର ମାନେ ଆଡ଼ମିସନ୍ କରେଇବା ଦରକାର ଡକ୍ଟର ମାନଙ୍କୁ ମଧ୍ୟ ଓ ଔଷଧ ଆମ୍ବୁଲାନ୍ସ ସେବା ଆମ୍ବୁଲାନ୍ସ ସେବା ତ କହିବାକୁ ଗଲେ ଦୁଇଟି ଆମ୍ବୁଲାନ୍ସ ଅଛି କିନ୍ତୁ ସେଇ ଆମ୍ବୁଲାନ୍ସ ଯେଉଁ ଯେଉଁ ସମୟରେ ପଳେଇଥାଏ ଅନ୍ୟ ଅନ୍ୟ ଜାଗା ଯାଇଥିବା ଅନ୍ୟ ଆଡ଼େ କଲ୍ ଆସିଲେ ଯାହାଫଳରେ ବାଧା ସୃଷ୍ଟି ହଉଛି ସେଥିପାଇଁ ଆଉ ଗୋଟିେ ଆମ୍ବୁଲାନ୍ସ ସେବା ଦେଇଥିଲେ ଭଲ ଭଲ ହବ ଓ ଔଷଧ ଔଷଧ କଥା କହିବା ତ ଗୋଟେ ହିଁ ମେଡ଼ିସିନ୍ ଦୋକାନ ଅଛି ସେ ପୁଣି ବହୁତ ଛୋଟ ସେଇ ମେଡ଼ିସିନ୍ ଦୋକାନକୁ ଆହୁରି ବଡ଼ କରିବାରୁ ଗଭର୍ଣ୍ଣମେଣ୍ଟ ଗଭର୍ଣ୍ଣମେଣ୍ଟ ଚାହିଁଲେ ଆମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ମାନ ବହୁତ ଉନ୍ନତି ହେଇପାରିବ ଏବଂ ରକ୍ତ ପରୀକ୍ଷା କେନ୍ଦ୍ର ରକ୍ତ ପରୀକ୍ଷା କେନ୍ଦ୍ର କହିବାକୁ ଗଲେ ତ ରକ୍ତ ପରୀକ୍ଷା କେନ୍ଦ୍ରରେ ଯାହା ଯାହା ଟେଷ୍ଟ ହୁଏ ସେ ଗୋଟିଏ ମଧ୍ୟ ଲ୍ୟାବ୍ ଅଛି ସେ ସେଇ ଲ୍ୟାବ୍ ମଧ୍ୟ ଛୋଟ ଲ୍ୟାବ୍ ସବୁ ସବୁର ଉନ୍ନତି ଚାହିଁବୁ କିନ୍ତୁ ଏହି ରକ୍ତ ପରୀକ୍ଷା କେନ୍ଦ୍ରର ଉନ୍ନତି ବହୁତ ପ୍ରକାରର ଆମେ ଚାହିଁବୁ କାରଣ ଏହି କେନ୍ଦ୍ରରେ ଗୋଟିଏ ମାତ୍ର ଲ୍ୟାବ୍ରେ ଜଣେ ହିଁ ଥାନ୍ତି ଏବଂ ଆଉ ଜଣଙ୍କୁ ନିଯୁକ୍ତି ଦେଇ ସେହି ରକ୍ତ ପରୀକ୍ଷା କେନ୍ଦ୍ରକୁ ବଡ଼ କରିଲେ ଆମର ଏହି ଅଞ୍ଚଳରେ ଥିବା ରୋଗୀମାନେ ବହୁତ ଉପଲବ୍ଧ ଓ ବହୁ ସେବାମାନର ବେଶୀମାନ ବୃଦ୍ଧି ପାଇବ ଓ ସ୍ୱାସ୍ଥ୍ୟର ବୃଦ୍ଧି ହେଇପାରିଥାନ୍ତା ଆମ ଅଞ୍ଚଳ ସ୍ୱାସ୍ଥ୍ୟ ସେବା ସ୍ୱାସ୍ଥ୍ୟ ସେବାରେ ଡାକ୍ତରଖାନାଟି ବହୁତ ବହୁତ ଛୋଟ ସେଇଟାକୁ କିପରି ଆମେ ବଡ଼ କରି ଉନ୍ନତିକରଣ କରିପାରିବେ ସେଇ ବିଷୟରେ ସେଇ ବିଷୟରେ ଆମେ ଧ୍ୟାନ ଦେବା ଉଚିତ୍ ଆମେ ପରିବର୍ତ୍ତନ ଆମେ ବହୁତ ପ୍ରକାର ପରିବର୍ତ୍ତନ ଯାଉ ଯାହାଫଳରେ ଡାକ୍ତରଖାନା ପରିବର୍ତ୍ତନ ହେବା ଦରକାର ଡାକ୍ଟର ଉପଲବ୍ଧ ହେବା ଦରକାର ଔଷଧ ଏବଂ ଆମ୍ବୁଲାନ୍ସ ମଧ୍ୟ ଆଉ ଗୋଟେ ଆମ୍ବୁଲାନ୍ସ ଦରକାର ଔଷଧର ବଡ଼ ପରିମାଣରେ ଔଷଧ କେନ୍ଦ୍ର କରିବା ଦରକାର